ମୁଁ କିଣିଥିବା ସାର୍ଟର ଖରାପ ଗୁଣ ଗୁଡ଼ିକ ହେଉଛି ଏ ଯେଉଁ ସାର୍ଟକୁ ପିନ୍ଧୁଛି ତାର ବୋତାମ ଛିଡ଼ିଯାଉଛି ଏବଂ ତାର ସିଲେଇ ଫିଟିଯାଉଛି ଏବଂ ସାର୍ଟର ପଛ ପଟୁ ଫାଟିଯାଉଛି